ଲୁଡ଼ୁ କ୍ୟାଣ୍ଡି କ୍ରସ୍ ଟେମ୍ପୁଲ୍ ରନ୍ ହିଲକି କ୍ଲାଇମ୍ବ ରେସିଂ ବବୁଲ୍ ସୁଟର କ୍ୟାରମ୍ ପୋଲ୍ ପବଜି ଲାଇଟ ଫ୍ରି ଫାୟାର ବାଇକ୍ ରେସ୍ ଟକିଂ ଟମ୍